ମକେ ଖବର୍କାଗଜ୍ ପଢ଼୍ବାର୍ଲାଗି ବହୁତ୍ ପସନ୍ଦ୍ ଲାଗ୍ସି ଆଉ ମୁଇଁ ନିଜେ ପଢ଼ିିକରି ଲୋକ୍ମାନ୍କେ ବି ପଢ଼ାସିଁ ଆଉ ନିଜେ ପଢ଼ିକରି ଲୋକ୍ମାନ୍କେ ବୁଝାସିଁ ବି ଯେନ୍ମାନେ ପଢ଼ିିନି ପାରନ୍ ସେମାନ୍କେ ବୁଝାସିଁ କି ଆଜି ଗୁଟେ ଇ ଜାଗାନେ ଏନ୍ତି ହେଇଚେ କି ଇ ଜାଗାନେ ଗୁଟେ ଆଜି ଏନ୍ତି ଏ କି ସେ ଜାଗାନେ ଏନ୍ତି ଏ ବୋଲିକରି ମୁଇଁ ନିଜେ ପଢ଼ିକରି ଲୋକ୍ମାନ୍କେ ବୁଝାସିଁ ଆଉ ମୁଇଁ ବାରମ୍ବାର୍ ବି ସେ ଖବର୍କାଗଜ୍ ପଢ଼ୁଥିସି ଯେହେତୁ କି ମୁଇଁ ଖବର୍କାଗଜ୍ ପସନ୍ଦ୍ ଲାଗ୍ସି ମାନେ ଆମର୍ ଇ ଖବର୍କାଗଜ୍ରୁ ଗୁଟେ ମକେ ଜାନ୍ବାକେ ମିଲ୍ସି ଯେ ଆମର୍ ଇ ଆଖେପାଖେ କାଣା ହେଇଛେ କି ଆମର୍ ଦେଶ୍ନେ କେନ୍ତା ହେ ଏନ୍ତି ହେ ସବୁକ କିଛି ଜାନ୍ବାକେ ମିଲ୍ସି ଆଉ ମୁଇଁ ନିଜେ ପଢ଼ିକରି ଲୋକ୍ମାନ୍କେ ବି ପଢ଼ାସିଁ ତା'ପରେ ଲୋକ୍ମାନ୍କେ ସେୟାର୍ ବି କର୍ସି ଯେ ଆଜି ଗୁଟେ ଏନ୍ତି ହେଲା କି ସେନ୍ତି ହେଲା ଇ ଗାଁର୍ କଥା ଗୁଟେ କି ସେ ଗାଁର୍ କଥା ଅଟେ ଆମ୍କେ ଖବର୍କାଗଜ୍ ରୁ ଏକା ମିଲ୍ସି ଆମେ ତ ହେକି ଗାଁ ଗୁଲା ସବୁ କଥା ମନେ ନି ରଖିପାରୁନା ଆର୍ ଜାନି ନିପାରୁ ହେଥିର୍ଲାଗି ଆମେ ଖବର୍କାଗଜ୍ରୁୁ ଏକା ଆମ୍କେ ସବୁକିଛି ମିଲି ପାର୍ସି ମାନେ ଆଜି ଗୁଟେ କାଣା ଗୁଟେ ହେଲା କେନ୍ ଗାଁ ନେ ଗୁଟେ ବେଲେ ଆମେ ସେତ୍କି ବୁଝିପାର୍ସୁଁ ଆଉ ଲୋକ୍କେ ବି କହେସୁଁ କି ଆଜି ଗାଁ ଗୋଟେନ ଏନ୍ତି ହେଲା ବୋଲି ଆଉ ଘର୍କେ ବି ବୁଝାସୁଁ ଆର୍ ବାରମ୍ବାର୍ ପଢ଼୍ସୁଁ ମୁଇଁ ପଢ଼ିିକରି ଲୋକ୍ମାନ୍କେ ବାରମ୍ବାର ବୁଝାସି ଆର୍ ସେମାନ୍କେ ବି କହେସିଁ ଯେ ଇଟା ପଢ଼ିକରି ତମେ ଲୋକ୍ମାନ୍କେ ବି ଆଜିର୍ ଇ କଥା ଗୁଟେ କହ ଆଉ ଏନ୍ତି ଏ ସେନ୍ତି ଏ ବୋଲି କହ ବୋଲି କହେସି ଆମ୍କେ ଖବର୍କାଗଜ୍ ବହୁତ୍ ପସନ୍ଦ୍ ଲାଗ୍ସି ଆର୍ ଖବର୍କାଗଜ୍ ଗୁଟେ ହଉଛେ ଆଜିକାଲି ଦୁନିଆନେ ଇଟା ଗୁଟେ ଭଲ୍ ଜିନିଷ୍ ଗୁଟେ ବାହାରିଲା ଯେହେତୁକି ଆମେ ଖବର୍କାଗଜ୍ ଦ୍ୱାରା ଆମେ ଗୁଟେ ଆମର୍ ଓଡ଼ିଶା ହଉ କି ଜେନ୍ତିର୍ ହଉ ଆମେ ସବୁ କିଛି କଥା ଦେଖିପାର୍ସୁଁ ଆମେ ଖବର୍କାଗଜ୍ ଦ୍ୱାରା ଏକା ଆମ୍କେ ଭଲ୍ ସୁବିଧା ଗୁଟେ ହେଇଛେ ଯେହେତୁ କି ଆମେ ସବୁ କିଛି ସୁବିଧା ସେତିର୍ନ ଏକା ପାଇପାର୍ସୁଁ ଆଉ ଆମେ ପେଇକରି ଆମେ ବୁଝିକରି ଲୋକ୍ମାନ୍କେ ବି ବୁଝାସୁଁ କି ଜାଗା ଗୁଟେନେ ଏନ୍ତି ହେଲା କି ସେ ଜାଗାନେ ଗୁଟେ ଏନ୍ତି ହେଇଛେ ଆଜିର୍ ଘଟନା ଏନ୍ତି ଏ ସେତିର୍ ଘଟନା ଏନ୍ତି ଏ ବୋଲି ଆମେ ଲୋକ୍ମାନ୍କେ ବୁଝେଇ ପାର୍ସୁଁ ଆଉ ଅନେକ୍ ଲୋକ୍ ଥିସନ୍ ପଚ୍ରାସନ୍ କି ଆମ୍କେ ଗୁଟେ ଗୁଟେ ତ କେନ୍ତା ଏ ବାବୁ ଆଜି କେଁ କରୁଛ କେନ୍ତା ହେ ଗାଁରେ ହାଲ୍ଚାଲ୍ କେନ୍ତା ଏ କି କେନ୍ତିତିର୍ କେନ୍ତା କେନ୍ତା ଏ ବୋଏଲେ ଆମକ ପଚ୍ରାସନ୍ ତ ଆମେ କହେସୁଁ ଆଜି ଖବର୍କାଗଜ୍ନେ ଗୁଟେ ମୁଇଁ ଇଟା ପଢ଼୍ଲି ଯେ ଇ ଗାଁ ଗୁଟେନେ ଏନ୍ତି ହେଇଯାଇଚେ ସେ ଗାଁ ଗୁଟେ ଏନ୍ତି ହେଇଯାଇଛେ ବୋଲି ଲୋକ୍ମନ୍କେ ମୁଇଁ ବି କହେସିଁ ଆର୍ ସେମାନ୍କେ ବି ଦେଖାସିଁ ଆର୍ ପଢ଼ାସିଁ ଆର୍ ସେମାନ୍କେ କହେସିଁ ଯେ ଇ କଥା ଦେଖ ଇଟା ଗୁଟେ ଆଜି ଖବର୍କାଗଜ୍ ଦ୍ଵାରାନୁ ମକେ ଶୁନ୍ବାକେ ମିଲିଛେ ଆଉ ମୁଇଁ ଖବର୍କାଗଜନୁ ଦେଖିଛେଁ ତମେମାନେ ବି ଇଟାକେ ପଢ଼ ବାରମ୍ବାର ପଢ଼ ଆର୍ ଲୋକ୍କେ ସେୟାର୍ କର